ହ୍ୟାଲୋ ହଁ ହାଁ ହଁ ହଁ

ହଁ ହଁ କିଛି କଥା ନାହିଁ ଆସନ୍ତୁ ସପିଂ କରିବେ ଆଉ ଏଇଟା ତିନିଟା ଲେଡ଼ିଜ୍ ଜେଣ୍ଟସ୍ ଆଉ କିଡ଼ସ୍ର ଆମେ କିଡ଼ସ୍ରେ ଟିକେ ବେଶୀ ଫୋକସ୍ କରୁ କିଡ଼ସ୍ର ଫିଫ୍ଟି ପରସେଣ୍ଟ୍ ଡ଼ିସ୍କାଉଣ୍ଟ ଦେଉଛୁ ଆଉ ଆଉ ଜେଣ୍ଟସ୍ ଆଉ ଲେଡ଼ିଜ୍ର ଥାର୍ଟି ପରସେଣ୍ଟ୍ ଡ଼ିସକାଉଣ୍ଟ ଅଛେ ଦଶହରା ଲାଗି ହଁ ଚବିଶି ଟ୍ୱେଣ୍ଟି ଫୋର୍ ଇଣ୍ଟୁ ସେଭେନ୍

ଥାର୍ଟି ପରସେଣ୍ଟ୍ ତମେ ଆସ କଥାବାର୍ତ୍ତା ହବା ଆମ ଦୋକାନରେ ଆଉ ହୋଇଯିବ ଡ଼ିସ୍କାଉଣ୍ଟ୍ ହଁ ହଁ ହଁ ଖୁସିରେ କରିବା କିଛି ଦରକାର ନାଇଁ ଆସ ଆଉ କିଛିଟା ଯେନ୍ତା କି ବର୍ଷେ ସାରା ସପିଂ କଲେ ଗୋଟେ ଲଗେଜ୍ ଫ୍ରି ପ୍ରାୟ କୋଡ଼ିଏ ହଜାରର ସପିଂ କଲେ ସୁନା ଗୋଟେ ଗ୍ରାମ୍

ସବୁ ସବୁ ସବୁ

ଆଉ କେନେ କରୁଛି ଅଛେ ଦଶହରା ଲାଗି ଆମର ଏଠି ପୂଜା ଅଛେ ସବୁ ହଁ ଆଉ କେନ କହୁଛ ଅଛି ଅଛି ସେଟା ଆମର୍ ମହିନ୍ଦ୍ରା ଭାରତ

ହଁ ହଁ ହଁ ହଁ ଚାନ୍ସ ଅଛି ବହୁ ଦିନ ବହୁତ ଚାନ୍ସ ଅଛି

ହଉ ହଉ ହଉ ଆସ ହଉ